ଆମେ ସାଧାରଣତଃ ଗାଈ ଚାଷ କରିଥାଉ ଗୋ ପାାଳନଟାକୁ ବେଶୀ ଇଏ କରିଥାଉ ସେଥିପାଇଁକା ଆମେ ଭଲ ପ୍ରଜାତି ଜାଣିବା ପାଇଁକା ଭଲ ପ୍ରଜାତିର ଗାଈକି ଚିହ୍ନଟ କରିବା ପାଇଁକା ଆମେ କ'ଣ କରୁ ପ୍ରଥମେ ସେଇ ପ୍ରଜାତିର ସିମେନ୍ଟାକୁ ଦେବା ପାଇଁକା ପଶୁ ଡାକ୍ତରମାନଙ୍କୁ କହିଥାଉ ଆମକୁ ସେଇ ସିମେନ୍ଟା ଦିଆଯାଏ ତ ସେଇ ସିମେନ୍ଟା ଦବା ଦ୍ୱାରା ଆମେ ଜାଣିଥାଉ ଯେ ଇଏ ଗୋଟେ ଭଲ ପ୍ରଜାତିର ଗାଈ ଦ୍ୱିତୀୟ କଥା ହେଉଛି ଗାଈରୁ କି ଚିହ୍ନଟ କରିବା ପାଇଁକା ଆମେ କେଉଁ ପ୍ରଜାତିର ଜାଣିବା ପାଇଁକା ଆମେ ତା'ର ଗଠନ ଶୈଳୀରୁ ଜାଣିଥାଉ ଇଏ ହୋଲଷ୍ଟାଇନ୍ ଇଏ ୱାନ୍ ଫୋର୍ ଇଏ ଗିରି ଆମେ ଏମିତି ବିଭିନ୍ନ ପ୍ରଜାତି ଚିହ୍ନିଥାଉ ଏଇଥିରୁ ଚିହ୍ନଟ କରିଥାଉ ଦ୍ୱିତୀୟ କଥା ହେଉଛି ଯେ ସୁସ୍ଥ ପଶୁର ସୁସ୍ଥ ପଶୁ ରହିବ ସୁସ୍ଥ ପଶୁକୁ ଅଛି ବୋଲି କେମିତି ଆମେ ଜାଣିବା ସେ ସୁସ୍ଥ ଅଛି ବୋଲି ଗାଈଟା ସୁସ୍ଥ ଅଛି ବୋଲି ଆମେ କିପରି ଜାଣିବା ପ୍ରଥମେ ତାର ଝାଡ଼ା ଠିକ୍ ହେଉଥିବା ଦରକାରେ ତାର ପରିସ୍ରା ଠିକ୍ ହେଉଥିବା ଦରକାରେ ତା'ର ଖାଦ୍ୟ ଖାଇବାଟା ଠିକ୍ ହବା ଦରକାରେ ତା'ର ହଜମ କ୍ରିୟାଟା ତା'ର ଠିକ୍ ଚାଲିଥିବ କ୍ଷୀରଟା ଠିକ୍ ଦେଇ ଚାଲିଥିବ ଆମେ ଜାଣିିବା ଯେ ଗାଈଟି ପଶୁଟି ସୁସ୍ଥ ଅଛି ଯଦି ତା'ର କିଛି ଅସୁବିଧା ହଉଚି ତା'ର ଏଇ ଏଇ ଲକ୍ଷଣରେ କିଛି ଯଦି ବିଘଟନ ଦେଖାଦେଉଛି ଆମେ କ'ଣ କରୁ ପଶୁ ଚିକିତ୍ସକଙ୍କ ସହିତ ପରାମର୍ଶ କରି ଯେ କି ଚାଙ୍କର ପଶୁ ଚିକିତ୍ସକ ଆମକୁ ଉପଯୁକ୍ତ ପରାମର୍ଶ ଦେଇଥାନ୍ତି ଯେ ଏଇଆ କରିବା ଦ୍ୱାରା ଆମେ ଗାଈକି ସୁସ୍ଥ କରିପାରିବା କି ସେମାନେ ନିଜେ ଆସିକିରି ପରାମର୍ଶ ଦେଇକିରି ଯାଆନ୍ତି ନହେଲେ ବି ଏବେ ତ ସବୁ ଅନ୍ଲାଇନ୍ରେ ହଉଛି ଅନ୍ଲାଇନ୍ରେ ବି ଆମକୁ ପରାମର୍ଶ ଦେଇଥାନ୍ତି ଅନ୍ଲାଇନ୍ ମାଧ୍ୟମରେ ଆମେ ବି ଜାଣିପାରିଥାଉ ଗାଈର ଏଇ ଏଇ ଅସୁବିଧା ହେଇଛି ଏଇ ଏଇ ଔଷଧ ଗାଈକି ଦେଇ ଆମେ ତାକୁ ସୁସ୍ଥ କରିଥାଉ ଏ ଭଲ ସମସ୍ତ ମୁଖ୍ୟତଃ ଗୋପାଳନ କରୁଥିବାରୁ ଆମେ ସେଥିପାଇଁ ସବୁବେଳେ ଯତ୍ନବାନ ହୋଇଥାଉ